ହଁ ମୁଁ ପୁରୀ ପିକନିକି ଛୁଟି ସମୟରେ ଯାଇଥାଏ ଏବଂ ସେଇଠି ପୁରୀର ଦର୍ଶନ କରି କୋଣାର୍କ ଦର୍ଶନ କରି ମୋର ସେ ରାମଚଣ୍ଡୀ ପାଖରେ ସେ ଝାଉଁ ବଣରେ ରୋଷେଇବାସ କରି ପିଲାମାନଙ୍କ ସାଙ୍ଗରେ ସେଇଠି ସିଏ ପାହାଡ଼ିଆ ଅଞ୍ଚଳରେ ଏବଂ ଝାଉଁ ବଣରେ ଆମେ ନାଚ କୁଦା କରି ଆମେ ସେ ପାହାଡ଼ିଆ ଅଞ୍ଚଳରେ ଆମେ ସମୟଟା କରିଥାଉ ଏବଂ ସମୁଦ୍ର ପୂଳରେ କିଛି ମାନେ ଖେଳିଥାଉ ଏହିସବୁ କାମ ଆମେ ପିକନିକରେ ଛୁଟିଦିନରେ ପାଳନ କରିଥାଉ